ମୁଁ ମୋ ଅତିଥି ମାନଙ୍କୁ ବହୁତ ଭଲପାଏ ବା ସମ୍ମାନ କରେ ଆମ ଘରକୁ ଅତିଥି ଆସିଲେ ମୁଁ ତାଙ୍କୁ ବହୁତ ସମ୍ମାନ କରେ ବା ବହୁତ ଭଲପାଏ

ତେଣୁ ଅତିଥି ଯେ କୌଣସି ଅତିଥି ଆସନ୍ତୁ ମୁଁ ତାଙ୍କ ପାଇଁ ଚିକେନ୍ ରୋଷେଇ କରେ ବା ତାଙ୍କର ମନ ପସନ୍ଦ ଖାଇବା ତିଆରି କରେ ତାଙ୍କ ମନ ପସନ୍ଦ ଜିନିଷ ମୁଁ ରୋଷେଇ କରେ ତେଣୁ ମୋତେ ବହୁତ ଆମ ଘରକୁ ଆସିଥିବା ଅତିଥି ମାନେ ପସନ୍ଦ କରନ୍ତି ବା ଖୁସି ହୁଅନ୍ତି ମୁଁ ତାଙ୍କୁ ବହୁତ ସମ୍ମାନ ଦିଏ ତାଙ୍କ ସାଙ୍ଗେ ମୁଁ ସବୁବେଳେ ଭଲ ସେ ତାଙ୍କ କଥାବାର୍ତ୍ତା ସାଙ୍ଗେ ମୁଁ ମିଶିକି ମୁଁ ସାମିଲ୍ ହୁଏ ତାଙ୍କ ସାଙ୍ଗେ ମୁଁ ବହୁତ ପରିମାଣରେ ସମୟ କଟାଏ ତାଙ୍କୁ ହସ ଗମାତ୍ କଥାବାର୍ତ୍ତା କରେ ମଜା ମଜଲିସ୍ରେ ତେଣୁ ମୁଁ ମୋତେ ତାଙ୍କେ ବହୁତ ପସନ୍ଦ କରନ୍ତି ତେଣୁ ମୁଁ ତାଙ୍କ ପାଇଁ ବହୁତ ଭଲଭଲ ଖାଇବା ରୋଷେଇ କରେ